ଆମ ଅଞ୍ଚଳରେ ବହୁତ ପକ୍ଷୀ ଦେଖିବାକୁ ମିଳେ ସାଧାରଣତଃ ଏହି ପକ୍ଷୀ ଦେଖିବାକୁ ମିଳେ କି ପାରା ପାରା ଶୁଆ ତା'ପରେ ବସନ୍ତ ଚଢ଼େଇ କୁକୁଡ଼ା ଆଉ ବି କିଛି ପକ୍ଷୀ ଦେଖିବାକୁ ମିଳେ ଆଉ ତ ପକ୍ଷୀମାନେ ଆଉ ସେତେ ଦିଶନ୍ତି ନାହିଁ ଟାୱାର ମାନେ ସବୁ ଆସିଗଲା ନା ଆଉ ମୋତେ ଏଇ ପକ୍ଷୀ ଭଲଲାଗେ ଯେ ଶୁଆ ଶୁଆ ଯେପରି କଥା କହେ ଯେ ଘରକୁ ନ ଆସିଲେ ତାଙ୍କର ନାଁ ଧରିକରି ଡାକେ ଆଉ ସମସ୍ତଙ୍କର ନାଁ ଧରିକରି ବି ଡାକେ ଆଉ ଯେତେବେଳେ ଯେଉଁ ବି କଥା କହିନେ ସେଠି ଆନସର୍ ବି ଉତ୍ତର ବି ଦେଇଦିଏ ଆଉ ବି ଆଉ ପାରା ବି ଭଲ ଲାଗେ ପାରା ପାରାମାନଙ୍କୁ ଖୁଦ ଖୁଆଇଲେ ସେମାନେ ନିଜ ହାତରେ ଆସିକରି ଖାଆନ୍ତି ଆଉ ଶୁଆ ବି ନିଜ ହାତରେ ଆସିକରି ଖାଆନ୍ତି ଆଉ ବସନ୍ତ ଚଢ଼େଇ ବି ଗୋଟେ ଦେଖିବାକୁ ମିଳେ ଲାଗେ ଭଲ ଲାଗେ ବସନ୍ତ ଚଢ଼େଇ ଯେପରି କଥା କହେ ବସନ୍ତ ଚଢ଼େଇ ବି ଆଉ କୁକୁଡ଼ା କୁକୁଡ଼ା ବି ଭଲ ଲାଗେ କୁକୁଡ଼ା ଯେପରି ଘରେ ଅଣ୍ଡା ଦିଏ ତାଙ୍କର ଅଣ୍ଡା ବି ଭଲ ଦେଶୀଟା ଆଉ ରୋଗୀମାନଙ୍କୁ ଭଲ ଲାଗେ ଖାଇବା ପାଇଁ ଆଉ ରୋଗୀ ଠିକ୍ ବି ହେଇଯାନ୍ତି